ଯେତେବେଳେ ମୋତେ ଅଧିକ ସଂଖ୍ୟକ ଲୋକଙ୍କ ପାଇଁ ରୋଷେଇ କରିବାକୁ ପଡ଼ିଥିଲା ସେତେବେଳେ ମୋର ଅଭିଜ୍ଞତା ଭଲ ନଥିଲା ମୁଁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥିଲା ଯେମିତିକି ମୁଁ ପ୍ରଥମେ ଯେତେବେଳେ ରୋଷେଇ କରିଥିଲି ମୋତେ ସେତେବେଳେ ଅଟା ଦଳି ଆସୁନଥିଲା କି ପରିବା କାଟି ପାରୁନଥେଲେ ସେତେବେଳେ ମୋତେ ସାହାଯ୍ୟ କରିବା ପାଇଁ ମୋ ପାଖରେ କେହି ବି ନଥିଲେ ତ ସେଥିରେ ମୁଁ କ'ଣ କରିଥିଲି ମୋତେ ଯେମିତି ବି ଆସୁଥିଲା ମୁଁ ସେମିତି ପରିବା କାଟି ଦେଇଥିଲି ଆଉ ଅଟା ତ ମୋତେ ବିଲକୁଲ ବି ଦଳି ଆସ୍ ହେଇପାରୁନଥିଲା ତ ମୋତେ ଜଣକୁ ଫୋନ୍ କରି ପଚାରିବାକୁ ପଡ଼ିଥିଲା ଆଉ ମୁଁ ସେଥିରେ ବି ଅଟା ରୁଟି କରିପାରିନଥିଲି ତ ମୋତେ ତାକୁ ଫୋପାଡ଼ି ସେ ଅଟା ଦଳାକୁ ମୋତେ ରୁଟି ହୋଟେଲ୍ରୁ ମଗାଇବାକୁ ପଡ଼ିଥିଲା ତରକାରୀ ମୁଁ ମୋ ହାତରେ କରିଥିଲି ଯେଉଁଥିରେ କିି ତରକାରୀ ଅଧା ପୋଡ଼ି ଯାଇଥିଲା ଏବଂ ସେଥିରେ ଲୁଣ ହଳଦୀ ବି ଠିକ୍ ନଥିଲା ତ ଏଇଟା ମୋର ପ୍ରଥମ ରୋଷେଇର ଅଭିଜ୍ଞତା ଏବଂ ରୋଷେଇକୁ ଦ୍ରୁତ କରିବା ପାଇଁ ଆମେ ବହୁତ ରଣନୀତି ଆପ୍ଲାଏ କରୁ ଯେମିତିକି ଆମେ ଆଗରୁ ମାଆ ମାନେ କ'ଣ କରନ୍ତି ସେମାନେ ମସଲା ତିଆରି କରିବା ପାଇଁ ନିଜକୁ ନିଜ ହାତରେ ତିଆରି କରନ୍ତି ଏବଂ ତାକୁ ଶିଳରେ ବାଟନ୍ତି କିନ୍ତୁ ଆଜିକାଲିକା ଦୁନିଆରେ ସେମାନେ ରୋଷେଇକୁ ଦ୍ରୁତ କରିବା ପାଇଁ ବିଭିନ୍ନ ଆଡ଼ଭାନ୍ସ ଟେକ୍ନୋଲୋଜି ବାହାରୁଛି ଯେମିତିକି ମିକ୍ସର ଗ୍ରାଇଣ୍ଡର ଯେଉଁଥିରେକି ଆମେ ସହଜ ଉପାୟରେ ମସଲାକୁ ଗ୍ରାଇଣ୍ଡିଙ୍ଗ କରିପାରୁଛି ଏବଂ ଆମେ ରୋଷେଇ କରିପାରୁଛେ ଆଗୁରୁ ମାଆ ମାନେ ଚୁଲିରେ ରୋଷେଇ କରୁଥିଲେ କିନ୍ତୁ ଏବେ ଗ୍ୟାସ ଚୁଲା ବାହାରିଛି ଯେଉଁଥିରେ କମ୍ ସମୟରେ କମ୍ ପରି କମ୍ ସମୟରେ ଆରାମସେ କମ୍ ଧୂଆଁରେ ମଧ୍ୟ ଆମେ ଆରାମସେ ଭଲସେ ରୋଷେଇ କରିପାରୁଛେ ଆଗରୁ ମାଆ ମାନେ ନିଜ ହାତରେ ମସଲା ତିଆରି କରୁଥିଲେ ଏବେ ଆମକୁ ଗୋଟା ମସଲା ଯେଉଁଥିରେ ପ୍ୟାକେଟରେ ମିଳୁଛି ତାକୁ ଆଣି ଆମେ ସାଙ୍ଗେ ସାଙ୍ଗେ ପକାଇ ପାରୁଛେ ଦେନ ଆଗରୁ ମାଆ ମାନେ ନିଜ ହାତରେ ପନିିକିରେ ପରିବା କାଟି ପାରୁଥିଲେ ଏବଂ ଏବେକା ଦୁନିଆଁରେ ପରିବା କାଟିବା ପାଇଁ ବହୁତ କିଛି ଚପର ଯେମିତିକି ଚପର ଟାଇପ୍ର ପରିବା କଟା ମିଳୁଛି ଯେଉଁଥିରେ କି ଆମେ ସହଜରେ ପରିବା କାଟିପାରୁଛେ ଆଗୁରୁ ମାଆ ମାନେ ଅଟା ଦଳିବା ପାଇଁ ରୁଟି ବେଲିବା ପାଇଁ ନିଜ ହାତରେ ଅଟା ଦଳୁ ଥିଲେ ନିଜ ହାତରେ ରୁଟି ବେଲୁ ଥିଲେ ଏବେ କିନ୍ତୁ ନିଜ ହାତରେ ରୁଟିକି ସେକୁ ଥିଲେ ରୁଟି ତିଆରି କରୁଥିଲେ ଏବେ କିନ୍ତୁ ମାଆ ମାନେ ରୁଟି ଦଳିବା ପାଇଁ ରୁଟି ଦଳା ମେସିନ୍ ବି ବାହାରିଛି ରୁଟି ବେଲା ମେସିନ୍ ବି ବାହାରିଛି ଏବଂ ରୁଟି କରିବା ମେସିନ୍ ବି ବାହାରିଛି ତ ଆମେ ଏହିପରି ହିସାବରେ ଆମେ ରୋଷେଇକି ବହୁତ ସହଜ କରିପାରୁଛେ